ଅରବିନ୍ଦ ଆଉ ଆଜି ମାଛ ଧରିତେ ଯାଇଥାନ୍ତେ ଏ ଆଉ ବହୁତ ଦିନ ହେଲା ଗୋଟେ ଧରିବାକୁ ଯାଇନେ ଗୋଟେ ଆଉ ବସି ବସି ଗୋଟେ ବିରକ୍ତ ଲାଗୁଛି ଆଉ ଯାଇଥାନ୍ତେ ଗୋଟେ ଖୁସିବାସ ହୋଇକି ମାଛ ଧରିଥାନ୍ତେ ମାଛ ଧରିକି ଆଣିଥାନ୍ତେ କିଛି ଯଦି ହୋଇଥାନ୍ତା ଏକ୍ସଟ୍ରା ବିକିଥାନ୍ତେ କିଛି ଯଦି ପଇସା ପତ୍ର ହୋଇଥାନ୍ତା ଭୋଜି ଫୋଜି ଗୋଟେ କରିଥାନ୍ତେ ଆଉ ଆଉ କୋଉଁଠିକୁ ଯିବା କୁହନା କୁସୁମୀକି ଯିବା ଆ ଏଠି ପ୍ରବଳ ପାଣି ଡଙ୍ଗା କେଉଁଠୁ ମିଳିବ ଆଉ ଭଲ ଜାଲ ଦୁଇଟା ଖଣ୍ଡେ ଠିକ୍ କର ମୋ ଜାଲଗୁଡ଼ା ଚିରି ଯାଇଛି ଏ ଯେଉଁ ଜାଲ ଏଇ ଥରେ ଦୁଇ ଥର ମାଛ ଧରିବା ତା ପୁଣି କିଣିବା ଜାଲ କାହାର ସାଙ୍ଗସାଥି ଭିତରେ କାହାର ଭଲ ଜାଲ ନାହିଁ ତାଙ୍କଠୁ ଟିକିଏ ମାଗିକି ନେଇ ଯାଇଥାନ୍ତେ ପଚାରନି ପଚାରିକି ଶୀଘ୍ର କଥା ହୁଅ ହେଲା

ମୁଁ ତ ଏତେ ମୋର ଏତେ ନଲେଜ୍ ନାହିଁ ତୁ ତୋର ଆଗରୁ ଧରୁ ବୋଲି ମୁଁ ସେଥିପାଇଁ ତୋତେ ଫୋନ୍ କଲି ଆଉ ତା'ହେଲେ ଏସବୁ ଜିନିଷ ତା'ହେଲେ ନେଇକି ଯିବାକୁ ପଡ଼ିବ ହେଁ ଆଚ୍ଛା କୁସୁମୀରେ କ'ଣ କ'ଣ ମାଛ ପଡ଼ୁଛନ୍ତି ସବୁ ଭଲ ବଡ଼ ବଡ଼ ମାଛ ସବୁ କ'ଣ ପଡ଼ୁଛନ୍ତି ଇଲିଶି ପଡ଼ୁଛନ୍ତି ଆ ଇଲିଶିଟା ବଢ଼ିଆ ମାଛଟା ହଉ ହଁ ବା ଆଉ ତା'ହେଲେ ଧରିବାକୁ ଯିବା ତା'ହେଲେ ନେଇକି ଯିବା କେତେ ସମୟ ରହିବା ସେଇଠି

ଆଚ୍ଛା ତିନି ଘଣ୍ଟା ଯଦି ଆମେ ମାଛ ଧରିବା ତା'ମାନେ କେତେ କିଲୋ ଭଳିଆ ମାଛ ଆମେ ଧରି ପାରିବା ତିନି ଚାରି କିଲୋ ହେଲେ ମାଛ କେ ଜି ହିଁ କେତେ ଟଙ୍କା ବିକ୍ରି ହେଉଥିବ ଆଉ ଦୁଇଶହ କୋଡ଼ିଏ ହେଲେ ସେଇ ଚାରି କିଲୋ ହେଲେ ହଜାରେ ଟଙ୍କା ଆ ବଢ଼ିଆ ମାନେ ଭୋଜି ଗୋଟେ ହେବ ଆଉ ବରଂ ନ ଖାଇବା କିନ୍ତୁ ଆଣିକି ବିକିବା ବିକିକି ଗୋଟେ ଭୋଜି କରିବା

ଠିକ୍ ଅଛି ତା'ହେଲେ ମାଛ ମୁଁ ମୁଁ ଭାବୁଛି ଆଜି ଇଲିଶି ମାଛ ଖଣ୍ଡେ ପଡ଼ିବେ ଆଉ

ଚିଙ୍ଗୁଡ଼ି କେତେ ପଡ଼ୁଛନ୍ତିନା ଯେଉଁ ବଡ଼ ବଡ଼ ଟାଟ୍ରା ଚିଙ୍ଗୁଡ଼ି ଆସେନି ଆଉ ସେଗୁଡା ପଡ଼ନ୍ତିନା ସେଇ ପଡ଼ନ୍ତୁ ସେଇ ତ କେଜିଏ ଯଦି ହୋଇଯିବ ତ ହୋଇଗଲା ଆଉ ହଉ ଅଉ ତା'ହେଲେ କେତେଟା ରାତିରେ ବାହାରିବା କହିଲୁ ହଉ ତା'ହେଲେ ତିନଟା ଆମେ ତିନଟା ଚାରିଟା ରାତିରୁ ଗଲେ ଆମେ ଆସିକି ଦିନ ଆଠଟା ସାଢ଼େ ଆଠଟା ଭିତରେ ପହଞ୍ଚିଗଲେ ଆରାମସେ ମାଛ ସବୁ ବିକି ଦେଇକି ତା'ପରେ ଆମେ କାର୍ଯ୍ୟକ୍ରମରେ ଲାଗିଯିବା ଆଉ ହଉ ହଁ ହଁ ଠିକ୍ ଅଛି ହଉ